ହ୍ୟାଲୋ ଆଜ୍ଞା ମା ତାରିଣୀ ଟେଲର ରୁ କହୁଛନ୍ତି କି ଆ ଯ ସାମାନ୍ୟ କୁର୍ତ୍ତୀଟେ କରିବେ କେତେଟଙ୍କା ଦୁଇଶହ ଟଙ୍କା ଦୁଇଶହ ଟଙ୍କା ଆମ ଆଡ଼େ ତ ଦେଢ଼ଶହ ଟଙ୍କା ନେଉଛନ୍ତି ଆପଣ କେମିତି ଦୁଇଶହ ଟଙ୍କା କହୁଛନ୍ତି ଟିକେ ଜଲଦି କରିକି ଦେବେ ଏଇ କାଲି ମୋର ଟିକିଏ ଅରଜେଣ୍ଟ ଦରକାର ଅଛି ତ କୁର୍ତ୍ତୀ ସିଲାଇ କରିବି ସେଇଥିପାଇଁ ଓହୋ ଓ ଆଉ ଆମ ଘର ପାଖରେ ଜଣେ ଭାଉଜ କହୁଥିଲେ ତାଙ୍କର ବ୍ଲାଉଜ ତିଆରି କରିବାର ଅଛି ଆପଣ ବ୍ଲାଉଜ ଟା କରିଦେବେ କେତେ ଟଙ୍କା ଅଢ଼େଇଶହ ଟଙ୍କା ଆଚ୍ଛା ଠିକ୍ଅଛି ଅଢ଼େଇଶହ ଟଙ୍କାଟା ଠିକ୍ଅଛି ଆଉ ତାଙ୍କ ଝିଅ କ'ଣ ଯେଉଁ ଡ୍ରେସ କରିବ କପଡ଼ା ଆଣିକି କେତେ ଟଙ୍କା ମାନେ ଡ୍ରେସ ଟା କରିଦେବେ ଏତେ ଟଙ୍କା ଆମ ଆଡ଼େ ତ ନାହିଁ ଏତେ ଟଙ୍କା ମାନେ ତୁମେ ଏବେ ଫାଇନାଲ୍ କର ସେତେବେଳେ ଯଦି ଅଧିକ ଟଙ୍କା କହିଦେଲ ନା ନା ତୁମେ ଆଗେ କୁହ ତୁମେ କାହିଁକି ତିନିଶହ ଟଙ୍କା ନେବ ଆମ ଆଡ଼େ ତ ଦେଢ଼ଶହ ଟଙ୍କା ଦୁଇଶହ ଟଙ୍କାରେ ଚୁଡ଼ିଦାର କରିଦେଉଛନ୍ତି ଡ୍ରେସ କରିଦେଉଛନ୍ତି ତୁମେ କ'ଣ ଅଧିକ ଟଙ୍କା କହୁଛ ପୁରା ଏଇଠି ଫାଇନାଲ୍ କର ତୁମେ ନେବ ସେତିକି ଟଙ୍କା ମାନେ ଦୁଇଶହ ଟଙ୍କା ହଉ ଠିକ୍ଅଛି ଏ ଦୁଇଶହ ଟଙ୍କା ଫାଇନାଲ୍ ହେଇଗଲା ଆଉ ଏବଂ ମୋ ମୋ ଦିଦି ବି କ'ଣ କରିବେ ବ୍ଲାଉଜ ସେଇଟା ବି କେତେ ଟଙ୍କା ତିନିଶହ ଏ ଡିଜାଇନର୍ ବ୍ଲାଉଜ ତିନିଶହ ଟଙ୍କା ଆମ ଆଡ଼େ ତ ଦେଢ଼ଶହ ଟଙ୍କାରେ ବି କରିଦେଉଛନ୍ତି ଡିଜାଇନର୍ ବ୍ଲାଉଜ ତୁମର ଏତେ ଟଙ୍କା ତୁମର ହ୍ୟାଲୋ ତୁମର କି ଟେଲର ବାଲା କି ତୁମର ଅଧିକା ଟଙ୍କା ଯେ ନେଉଛନ୍ତି ସବୁଥିରେ ତ ମୁଁ ଦେଖୁଛି ହଉ ଦେଖିଆ ଦେଖିଆ ଥରେ କରିବୁ ଦେଖିଆ ତୁମର କେତେ ଭଲ ଡିଜାଇନ କରୁଛ କି ନାହିଁ ଭଲସେ ଦେଖିବୁ ତାପରେ ତୁମକୁ ପଇସା ଦେବୁ ଆଗେ ଡେମୋ ଦେଖିବୁ ତାପରେ ଯାଇକି ଦେବୁ ହଁ ହଉ ଯେଉଁ ଶୁଣ ହ୍ୟାଲୋ ଓ ହଉ ହଉ ତାହେଲେ ତୁମକୁ ଯାଇକି ଦେଇଦେବି ଆଉ ହଉ